ମୁଁ କିଣିଥିବା ମୋବାଇଲ ଫୋନ୍ଟିର ଖରାପ ଗୁଣଗୁଡ଼ିକ ହେଉଛି ଏହା ଆଶା ଠାରୁ ଅତ୍ୟଧିକ ପଇସାର ହୋଇଛି ଏବଂ ଏହା ଅଳ୍ପ ସମୟ ବ୍ୟବହାର କରି ସାରିଲା ପରେ ଏହା ଗରମ ହୋଇଯାଉଛି ଏବଂ ଏଥି ମଧ୍ୟରୁ ଏକ ଟକ୍ଟକ୍ର ସାଉଣ୍ଡ ଆସୁଛି